ହଁ ମୁଁ ୱାଇଫାଇ ମୋବାଇଲ ଡାଟା ବ୍ୟବହାର କରେ କାରଣ ମୋବାଇଲ ଡାଟା ଦ୍ଵାରା ମୁଁ ସମସ୍ତ ପ୍ରକାରର ଜିନିଷ ଦେଖିପାରେ ଓ ଜାଣିପାରେ ଯେମିତି ହେଉଛି ଗୋଟିଏ ମିଟିଂ ଯଦି କରିବାର ଥିବ ମୁଁ ଗୁଗଲ ମିଟ ଦ୍ଵାରା କରିଥାଏ ଯାହାପାଇଁ କି ମୋର ମୋବାଇଲ ଡାଟା ନିହାତି ଆବଶ୍ୟକ ହୋଇଥାଏ ଏବଂ ମୋର ଗୋଟେ ଦିନରେ ଦେଢ଼ ରୁ ଦୁଇ ଜିବି ଡାଟା ମୁଁ ବ୍ୟବହାର କରିଥାଏ ଏବଂ ଏହି ସମୟରେ ବହୁତ ନେଟୱାର୍କର ସମସ୍ୟା ମଧ୍ୟ ଦେଖାଯାଇଥାଏ ଏବଂ ନେଟୱାର୍କ ପଳାଇଥାଏ ଯାହାଫଳରେ କି ଯେକୌଣସି ଗୋଟିଏ ଗୁରୁତ୍ୱପୁର୍ଣ୍ଣ କାମ କରୁଥିବା ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ମୁଁ ହୋଇଥାଏ